ଦୁଇ ତିନି ଦୁଇହଜାର ଉଣେଇଶି ଚାରି ପାଞ୍ଚ ଦୁଇହଜାର କୋଡ଼ିଏ ବାର ଆଠ ଦୁଇହଜାର କୋଡ଼ିଏ ଚଉଦ ଛଅ ଦୁଇହଜାର ତେଇଶି ଷୋହଳ ଛଅ ଦୁଇହଜାର ଚବିଶି